ମୋର ଅନ୍ଧବିଶ୍ଵାସ ବିଷୟରେ ଯେ କି ଲୋକମାନେ ଯାହାକୁ ଭଗବାନ ବୋଲି ମାନୁଛନ୍ତି ଦୁନିଆରେ ଭଗବାନ ହେଉଛି ବଡ଼ ଅଞ୍ଚଳର ଲୋକମାନେ ଭୂତପ୍ରେତ ଭାବରେ ମଧ୍ୟ ବିଶ୍ଵାସ କରୁଛନ୍ତି ଗୁଣାଗୁଣି କାର୍ଯ୍ୟରେ ମଧ୍ୟରେ ବିଶ୍ଵାସ କରୁଛନ୍ତି ଲୋକମାନେ ବହୁତ ପ୍ରକାରର ଭାବରେ ବିଶ୍ଵାସ କରୁଛନ୍ତି ଅନ୍ଧ ବିଶ୍ଵାସ କରୁଛନ୍ତି କିନ୍ତୁ ଆପଣ ଅଞ୍ଚଳରେ ଲୋକମାନେ ଦୃଢ଼ ଭାବରେ ବିଶ୍ଵାସ କରୁଛନ୍ତି ଭଗବାନକୁ ତେଣୁ ଦୁନିଆରେ ଭଗବାନ ବଡ଼ ବିଶ୍ଵାସକାରୀ ତେଣୁ ଅନ୍ଧ ବିଶ୍ଵାସ ଲୋକମାନେ ଗୁଣିଆ ଓ ଇବା ଅନ୍ଧ ପାଙ୍ଗୁଣୀ ସେମାନେ ଅନ୍ଧ ଭଳି ବିଶ୍ଵାସ କରୁଛନ୍ତି ଭଗବାନଙ୍କୁ ତ ବହୁତ ହିସାବରେ ବିଶ୍ଵାସ କରୁଛନ୍ତି ଏଣୁ ଆମକୁ କିଛି ଅନ୍ଧ ବିଶ୍ଵାସ ଅଛି ଯାହାକି ଆମେ ସେ କରି ଦେଇଛି ପାଙ୍ଗୁଣିଆ କରି ଦେଉଛୁ ଗୁଣିଆ କରିଦେଇଛି ସେ କିଛି ନାହିଁ ଆକୁ ଅନ୍ଧ ବିଶ୍ଵାସ ହିସାବରେ ଲୋକମାନେ ଦୃଢ଼ ଭାବରେ ନେଉଛନ୍ତି